ହ୍ୟାଲୋ ସାର୍ ମୁଇଁ କ୍ୟାବ୍ ବୁକ୍ କରିଥିଲି ହେଲେ ଡ୍ରାଇଭର୍ ତ ଜଲ୍ଦି ନାହିଁ ଆସିଲେ ତାଙ୍କ ଟାଇମ୍ରେ ଶୀଘ୍ର ନାହିଁ ପହଞ୍ଚିଲେ ସେଥିଲାଗି ମୁଇଁ କ୍ୟାବ୍ଟା ବାତିଲ୍ କରୁଛେ ଆରୁ ଆମର୍ କ୍ୟାବ୍ ଭଡ଼ା ନେବାର ନାଇଁନ ଆପଣ ମନା କରିଦଉନ୍ ଡ୍ରାଇଭର୍ ନାହିଁ ଆସିବେ ଆର୍